ଆମ କଲାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବହୁତ୍ ସୁବିଧା ଦାୟକ୍ ହୋଇଛି ଆମର୍ ସରକାର୍ ସ୍ମାର୍ଟ କାର୍ଡ୍ ଦେଇଛନ୍ ତ ଗାଁ ଗହଲି ନେ ସେଟା ବହୁତ୍ ଏବେ କାମ୍ ଦେଉଛେ ତୁ ନର୍ଲା କେ ନେଉଛୁଁ ଦେହ ଅସୁସ୍ଥ ହେଲେ ରାମ୍ ପୁର ବି ନେଉଛୁଁ ଜନନୀ ସୁରକ୍ଷା ସୁବିଧା ବି ମିଳୁଛେ ବହୁତ୍ ସିରିୟସ୍ ହେଲେ ଶହେ ଆଠ୍ ଅଁ ଅମ୍ବୁଲାନ୍ସକେ କଲ୍ କଲେ ସଙ୍ଗେ ସଙ୍ଗେ ଆସୁଛେ ଆରୁ ସେ ପେସେଣ୍ଟକେ ନେଇ କରି ଯାଉଛନ୍ ସରକାର୍ ସୁବିଧା ସେ ଯାହାନେ ହସ୍ପିଟାଲ୍ ନେ ଚିକିତ୍ସା ବିନା ପଇସାନେ ହେଉଛେ ସ୍ମାର୍ଟ କାର୍ଡ୍ ନେ ମହିଲା ମାନ୍କେ ଦଶ ଲକ୍ଷ ପୁରୁଷ ମାନ୍କେ ପାଞ୍ଚ ଲକ୍ଷ ଟଙ୍କା ସୁବିଧା ପତର୍ ଅଛେ ଚିକିତ୍ସା ମାଗଣା ଖାଉଟି ମାଗଣା ଓଷୋ ପତର୍ ସବୁ କିଛି ସରକାର୍ ଯୋଗେଇ ଦେଉଛନ୍ ଆରୁ ବହୁତ୍ ସୁବିଧା ପତର୍ ହେଇଛେ ରକ୍ତ ବି ବିନା ପଇସା ନେ ଦେଉଛନ୍ ବହୁତ୍ ସୁବିଧା ପତର୍ ହେଉଛେ